ଆମେ ବିଜୁଳି ଉପରେ ବହୁତ ନିର୍ଭର କରସୁଁ ଯଦି ଲାଇନ୍ ନାଇଁ ଥିବା ବୋଲେ ଆମେ ବହୁତ୍ ଅସୁବିଧା ପାସୁଁ ଯେନ୍ତା କି ଖରା ଦିନୁ ଗରମ୍ ବେଲେ ବି ବହୁତ୍ ସଢ଼ବାକେ ପଡ଼ୁଛିଁ ତା'ପରେ ଆମର ଏଲେକ୍ୟୁଡ଼ି ଚାଷ ହଉଛି ଚାଷ ଚାଷ କାମ ଆମେ କରୁଛୁଁ ଯଦି ଲାଇନ୍ ନେହିଁ ଥିବାର୍ ଲାଇନ୍ ପଳାଇଲେ ତ ବୋଲି ୟାଡ଼େ ଜଳ ଖେତ୍ କେ ଜଳସେଚନ ବି ନାଇଁ ହେଇପାରି ଯେନ୍ ପନିପରିବା କରୁଁ ସେନ୍କେ ପାଣି ଭଲସେ ଭାବରେ ପାଣି ନାଇଁ ହେଇ ପାରି ତା'ପରେ ଆମର ତ ହେନ୍ତା କିଛି ଯେନରେଟର୍ କି ଏନ୍ତା ଇଟା ପାଣିକି ଡୋଲକ ଫୋଲକ ନାଇଁ ନ ଯାହାର୍ ଦ୍ଵାରା କି ଡ଼ୁବ୍ଲି କିମ୍ବା ଲାଇଟ୍ ମାଧ୍ୟମରେ ରହିକିରି ତାମାନେ ଘରେ ଆଲୁଅରେ ରହିକିରି ଫେରେ ସେଇଟା ଚଲଛୁଁ ଆର୍ ମେନ୍ କଥା ହଉଛେଁ ଖରାଦିନେ ଗରମ୍ ଲାଗି ବହୁତ୍ ଦୁଃଖ ଦବା କେ ପଡ଼ୁଛିଁ ଯେନ୍ତା କି ବିଜୁଳି ନାଇଁ ହେଲେ ନାଇଁ ହେଇପାରି ଆର୍ ଚାଷ କାମ ବି ଏକ ରେ ଫସଲ ବି ନଷ୍ଟ ହେଇ ଯାଏସି ପାନି ଠିକ୍ ଦ୍ଵାରା ନାଇଁ ହେଇପାର୍ବାରୁ ତା'ପରେ ବିଜୁଳି ନାଇଁ ଥିଲେ କୌଣସି ଛୁଆ ପିଲାମାନେ ବି ପାଠ ପଢ଼ା ପଢ଼ି ନାଇଁ ପାରନ୍ କି କିଛି କରି ନାଇଁ ପାରନ୍ ତାର୍ ପରେ ଇନଭଟର୍ ଥିଲେ ଅଲଗା କଥା ଇନଭଟର୍ ବି ନାଇଁ ସେଥିର୍ ଲାଗି ଆମେ ବିଜୁଳି କି ସଦାସର୍ବଦା ବହୁତ୍ ନିର୍ଭର କରୁଛୁଁ ବିଜୁଳି ନାଇଁ ହେଲେ ଆଜିକାଲି ଦୁନିଆରେ ବହୁତ୍ ଅସୁବିଧା ହବାକେ ପଡ଼ୁଛିଁ